ଟ୍ରେନ୍ରେ ଯେତେବେଳେ ଯାତ୍ରା କରିଛି ସେପରି କିଛି ଅପ୍ରତ୍ୟାଶିତ ଘଟଣା ମୋତେ ଦେଖିବାକୁ ମିଳିନାହିଁ ଟ୍ରେନ୍ରେ ଫୋଟୋ କ୍ଲିକ୍ କରିବାବେଳେ ଯୋଉ ନିଜର ସୁରକ୍ଷାଟା ଦେଖିବାଟା ଆବଶ୍ୟକ

ସେହି ସୁରକ୍ଷାକୁ ନଜରରେ ରଖି ଟ୍ରେନ୍ରେ ଭିତରେ ସୁରକ୍ଷିତ ସ୍ଥାନରେ ନିଜ ଫୋଟୋ ଉଠାଇ ବା ଦରକାର କିଛି ନିଜର ସୁରକ୍ଷାକୁ ଆଗରେ ରଖି ସବୁବେଳେ ଟ୍ରେନ୍ର ସୁରକ୍ଷିତ ସ୍ଥାନରେ ହିଁ ନିଜ ଫୋଟୋକୁ ଉଠାଇ ଉଠାନ୍ତୁ ଏବଂ ସେ ଫୋଟୋକୁ କୌଣସି ଇଂନଫର୍ର୍ମେଶନ୍ ପାଇଁ ଆପଣଙ୍କ ସାଙ୍ଗସାଥିଙ୍କ ସହିତ କିମ୍ବା ଆପଣଙ୍କର କୌଣସି ପ୍ରୋଫେସନାଲ୍ କେରିୟର୍କୁ ଗ୍ରୋଥ୍ କରିବାପାଇଁ ସେମାନଙ୍କ ସହିତ ସେୟାର୍ କରନ୍ତୁ